ଆମେ ମୁଁ ଖାସି ମାଂସ ତିଆରି କଲି ମୋ ସାଙ୍ଗମାନେ ଆସିଥିଲେ ସେଦିନ ୟୁଟ୍ୟୁବରୁ ଦେଖିକି ଖାସି ମାଂସ ତିଆରି କରିବାକୁ ଆରମ୍ଭ କଲି ପ୍ରଥମେ ଚୁଲି ଲଗାଇଲି ତାପରେ କଢ଼େଇ ବସାଇଲି କଡ଼େଇ ବସାଇକି ଖାସି ମାଂସ ତ ସେଥିରେ ତେଲ ପକାଇଲି ତେଲ ପକାଇକି ସେଥିରେ ଚିନି ପକାଇଲି ଟିକେ କଲର୍ ଆସିବା ପାଇଁ ଚିନି ପକାଇଲି ଚିନି ପରେ ପିଆଜ କାଟିକି ରଖିଥିଲି ପିଆଜକୁ ପକାଇଲି ପିଆଜ ୟେରେ ଟିକେ ଲୁଣ ପକାଇଲି ସେ ଟିକେ ଲାଲ ହେବ ବୋଲି ଟିକେ ଲୁଣ ପକାଇଲି ପିଆଜ ଯେମିତି ହୋଇ ଆସିଲା ତାପରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ତାକୁ ପକାଇଲି ତାପରେ ମସଲା ଅଦା ରସୁଣ ପିଆଜ ତାକୁ ବାଟିଥିଲି ଜିରା ଟିକେ ନାକୁ ସ୍ଲାଇଟ୍ ଜିରା ପକାଇଥିଲି ତାକୁ ମୁଁ ମସଲା କରିଥିଲି ତାକୁ ୟେ କଲି ତାକୁ ଘାଣ୍ଟି ଘାଣ୍ଟି ସେ ପୁରା ଶିଝିଲା ମସଲା ଶିଝିଲା ପରେ ମଟନ ପକାଇଲି ମଟନ ତାକୁ କଷିକି ତାକୁ ପାଣି ଦେଲି ପାଣି ଦେଇକି ତା ପରେ ଗରମ ମସଲା ପକାଇଲି ମଟନ ମସଲା ପକାଇଲି ପକାଇକି ଓହ୍ଲାଇଲି ଓହ୍ଲାଇକି ପ୍ରଥମେ ମୋ ସାଙ୍ଗଙ୍କୁ ଦେଲି ମୁଁ ସାଙ୍ଗ ମାନେ ଟିକେ ଚାଖିଲେ ଚାଖିଲା ବେଳକୁ ସାଙ୍ଗମାନେ କହିଲେ ଲୁଣ ପଡ଼ିନି ଏ ମଟନ ଖାସି ମାଂସଟା ବାଗ ଲାଗୁନି ସମସ୍ତେ ହସିଲେ ଥଟ୍ଟାର ଉଡ଼ାଇଲେ କଣ କରିବି କେମିତି ଫେରେ ଭଲ ଲାଗିବ ସେହି ହିସାବରେ ଫେରେ କଣ କଲି ଆଉ ଥରେ ଆଣିକି ତାକୁ ଲୁଣ ପକାଇକି ଗରମ ପାଣି ଟିକେ ନାକୁ ଗରମ ପାଣି ଦେଇ ଦେଲି ଗରମ ପାଣି ଦେଇକି ତାକୁ ଟିକେ ଚୁଲିରେ ବସାଇ ଦେଲି ସେ ମରି ଗଲାଠୁ ଠିକ୍ ହୋଇଗଲା ତାପରେ ମୋ ସାଙ୍ଗମାନେ ଖାଇଲେ ମୋ ପରିବାରର ଲୋକମାନେ ଖାଇଲେ ଆଉ ବହୁତ ପ୍ରଶଂସା କଲେ